ହ୍ୟାଲୋ ଭାଇ ନମସ୍କାର ମୁଁ ତନୁଜା କହୁଥିଲି ମୋ ଭୁବନେଶ୍ୱର ଯିବା ପାଇଁ ବର୍ତ୍ତମାନ ରେଡ଼ି ଅଛି ଆପଣଙ୍କର ପାଖରେ ଲଞ୍ଚ୍ ପାଇଁ ଅର୍ଡ଼ର୍ କରିଥିଲି ରାତ୍ରି ବହୁତ ହେବା ପାଇଁ ଯାଉଅଛି ଏବେ ଯାଏ କାହିଁକି ଆସି ପହଞ୍ଚି ପାରୁନାହିଁ ଲଞ୍ଚ୍ ପହଞ୍ଚି ପାରିବ କି ନାହିଁ ଆପଣ କୁହନ୍ତୁ ଅର୍ଡ଼ର୍ କରିଥିବା ଲଞ୍ଚ୍ର ଦାମ୍ କେତେ ପାଞ୍ଚଶହ ଆଇଓ ତାଠୁ ଟିକେ କମ୍ ହୋଇପାରବ ନାହିଁ କିି ବର୍ଷା ପାଗ ବହୁତ ହେଉଛି ବର୍ଷା ହେବାର ସମ୍ଭାବନା ଅଛି ଆପଣ କେତେ ସମୟରେ ପହଞ୍ଚାଇ ପାରିବେ ଲଞ୍ଚ୍ ପହଞ୍ଚାଇ ପାରିବେ କି ନାହିଁ ରାତି ବହୁତ ବିଳମ୍ବ ହେଉଛି ବର୍ତ୍ତମାନ ଆମେ ବହୁତ ଦୂର ରାସ୍ତାରେ ଯାତ୍ରା କରିବା ପାଇଁ ଯାଉଛୁ